ଆମ ଗାଁର ଦଶଜଣ ମାଆ ମାନେ ମିଶି ଏକାଠି ହୋଇ ପୋଖରୀ ସଫା କରୁ ତାସହିତ ରାସ୍ତାଘାଟ ସଫାକରୁ ନଳକୂଅ ଡ୍ରେନ ସଫା କରୁ ଗାଁର ଅଲଗା କିଛି କାମ ବି କରୁ ଆଉ ଯାହା ଯାହା କାମ ଗାଁରେ ସବୁ ମାଆ ମାନେ ମିଶି ଆମେ ଏକାଠି ସବୁ କାମରେ ସମାଧାନ କରୁ